ଆମର୍ ବ୍ୟବସାୟୀରେ ଦେଖିବାରେ ଗଲେ ବହୁତ ଲୋକ୍ ଡେଭଲପମେଣ୍ଟ୍ କଲେଣ ତାପରେ ସବୁ ବ୍ୟବସାୟରେ ଲୋକମାନେ ବହୁତ ବଢ଼ିଆ ଉପରକୁ ଉଠୁଛନ୍ ତାପରେ ନିଜେ ବିକାଶ ହଉଛନ୍ ଆଗ୍କେ ହଉଚନ୍ ତାପରେ ଦି ପଇସା ହେଲେ କମଉଚେ ଭି କିନ୍ତୁ ସେଠି ଧନ୍ୟବାଦ୍ ହେ ଓଡ଼ିଶା ସରକାର୍ କେ ସେମାନେ ଲୋକ ଠିକ୍ ରେଟ୍ ଦଉଛନ୍ ବି ବଢ଼ିଆ ସହଯୋଗ କରୁଛନ୍ ଲୋକମାନେ ତାଙ୍କର ସାମାନ୍ ପହଞ୍ଚେଇ ପାରୁଛନ୍ ଠିକ୍ ଟାଇମ୍ କେ ଚାଷ କରିପାରୁଛନ୍ ଠିକ୍ ଟାଇମ୍ କେ ସାର୍ ସୁରା ସବୁ ଯୋଗେଇ ପାରୁଛନ୍ ସେଥିଲାଗି ବିକାଶ ଲାଗି ବହୁତ ବଡ଼ିଆ ଅଛି ଲୋକ ଲାଗି ଆରୁ ରୋଷେଇ ହିସାବରେ ଦେଖିଲେ ବହୁତ ଡେଭଲପମେଣ୍ଟ୍ କଲାଣ ଲୋକ ଲାଗି ମାନେ ବ୍ୟବସାୟୀ କ୍ଷେତ୍ରରେ ଦେଖିବାରେ ଗଲେ ଓଡ଼ିଶା ତ ହେନ୍ତି ଏକ ନମ୍ୱର୍ ଅଛି ଆରୁ ଏକ ନମ୍ୱର୍ ହିଁ ରହିବ ସଦାବେଲେ ଆଉ ହେଲେ ବିକାଶ ଲାଗି ବହୁତ ବଢ଼ିଆ ଅଛି ସେ ଜିନିଷ୍